ହ୍ୟାଲୋ

ଆଜ୍ଞା କିଏ କହୁଥିଲେ ହ୍ୟାଲୋ ହ୍ୟାଲୋ କେହି କିଛି କହୁନାହାନ୍ତି ଯେ ସେପଟୁ ହଁ ହ୍ୟାଲୋ ହଁ କିଏ କହୁଛନ୍ତି ଆଜ୍ଞା ହଁ ହଁ ମୁଁ କହୁଥିଲି କହନ୍ତୁ ଦେଖନ୍ତୁ ଆଜ୍ଞା ଆମ ପାଖରେ ଡିଫରେଣ୍ଟ ସାଇଜ୍ର ଡିଫରେଣ୍ଟ ଡିଫରେଣ୍ଟ ରେଟ୍ ଅଛି ଆପଣ ଛୋଟ ସାଇଜ୍ ଠିକ୍ ଅଛି ମୁଁ ଆପଣ ବତଉଛି ଯେଉଁଟା ଆମର ଏ ଫୋର୍ ସାଇଜ୍ ଆସୁଛି ସେଇଟା ଆପଣଙ୍କର ପଡ଼ିଯିବ ପଚାଶ ଟଙ୍କା ଆଉ ଯେଉଁଟା ଆପଣ ମିଡ଼ିୟମ୍ ସାଇଜ୍ କହୁନାହାନ୍ତି ସେଇଟା ପଡ଼ିଯିବ ଶହେ ଟଙ୍କା ଆପଣ ଶୁଣିିନିଅନ୍ତୁ ଫାର୍ଷ୍ଟ ମୁଁ ବତେଇ ଦେଉଛି କେଉଁଟା କେତେ ରେଟ୍ ଆପଣ ଥରେ ଦେଖି ନେବେ ଜିନିଷ କ'ଣ କେଉଁ ଟାଇପ୍ର କ୍ଵାଲିଟି ଅଛି ଭଲ ଲାଗିଲା ଦେଖିବେ ଆପଣଙ୍କୁ ଆମେ କେତେ ମାନେ ଭଲ ଜିନିଷ ଦେଉଛୁ କ୍ଵାଲିଟି ବି ଦେଖିିଲେନ ଆପଣ ଜାଣିବେ ଦେଖନ୍ତୁ ଛୋଟ ସାଇଜ୍ଟା ମୁଁ କହିଲି ପଚାଶ ଟଙ୍କା ଏ ଫୋର୍ ସାଇଜ୍ଟା ଆଉ ଯଦି ଆପଣ ମିଡ଼ିଲ୍ ସାଇଜ୍ଟା ନେବେ ସେଇଟା ଗୋଟେ ପିସ୍କୁ କହୁଛି ଶହେ ଟଙ୍କା ଆଉ ବଡ଼ ସାଇଜ୍ଟା ଆପଣ ଦୁଇଶହ ପାଖାପାଖି ଆସିଯାଉଛି ଆଉ ଆପଣ ତା'ର କଭରିଙ୍ଗ ବି ଦେଖିବେ ମ୍ୟାଟେରିଆଲ୍ଟା ଭଲ ଆମର କ୍ଵାଲିଟି ଏମିତି ପାଇବେନି ଆପଣ କେଉଁଠି ବି ଖୋଜିଲେ ଆପଣଙ୍କୁ ମିଳିବନି ଆପଣ କେତେଟା ପିସ୍ ନେବେ କି ଆଚ୍ଛା ଆପଣ କୌଣସି ସଂସ୍ଥାରେ ଜଡ଼ିତ କି ମାନେ ଶହେ ଦୁଇ ଶହଟା ନେବେ ନା ନିଜ ମାନେ ଏମିତି ପରିବା ଲୋକର ବି କ'ଣ ଅଛି ଫେଷ୍ଟିବଲ୍ ସେଥିପାଇଁ ନେବେ

ଠିକ୍ ଅଛି ଆପଣ ଯଦି ସେତିକିଟ ନେବେ ମୁଁ ଆପଣଙ୍କୁ ଦୁଇ ପରସେଣ୍ଟ କମ୍ ରେଟ୍ ଦେଇ ଦେବି ଭାବୁଛି ଆଉ ମୁଁ ବୁଝିଲି ଯେ ଆଜ୍ଞା ଆପଣ ଟିକିଏ ଦେଖିବେ ମାର୍କେଟରେ ଆପଣଙ୍କୁ କ୍ୱାଲିଟି ଭଲ ମିଳିବନି ଯେଉଁ ବାଇଣ୍ଡିଙ୍ଗ ଗୁଡ଼ା କରିବେ ସେଗୁଡ଼ା ବେଶୀ ଦିନ ଆପଣ ଲାଷ୍ଟିଙ୍ଗ କରିବନି ଫଟୋ ଗୁଡ଼ା ଯେଉଁ ଆପଣ ବାଇଣ୍ଡିଙ୍ଗ କରିବା ପାଇଁ ଚାହୁଁଛନ୍ତି ସେଗୁଡ଼ା ଆପଣ କହନ୍ତୁ କେତେରେ ନେବା ପାଇଁ ଚାହୁଁଛନ୍ତି ତା'ହେଲେ ଆଉ କେଉଁ ସାଇଜ୍ଟା ନେବେ ସେଇଟା କୁହନ୍ତୁ କେଉଁ ସାଇଜ୍ଟା କହିଲେ ପାସପୋର୍ଟ ସାଇଜ୍ଟା ଆଚ୍ଛା ଆଚ୍ଛା ତ ଶୁଣନ୍ତୁ ଯେଉଁଟା ପଚାଶ ଟଙ୍କା ପଡ଼ିଛିି ସେଇଟା ମୁଁ ଆପଣଙ୍କୁ ଚାଳିଶ କରିଦେବି ଆଉ ଶହେ ଟଙ୍କାଟା ଆପଣଙ୍କୁ ମୁଁ ଅଶୀ ଟଙ୍କା ଲେଖେ ଲଗାଇଦେବି କିନ୍ତୁ ଆଜ୍ଞା ସେ ବଡ଼ ସାଇଜ୍ଟାକୁ କମ୍ କରିହେବନି ଠିକ୍ ଅଛି ଆପଣ ଆସନ୍ତୁ ଦେଖି ନିିଅନ୍ତୁ ମୁଁ ଦେଖୁଛି ମୁଁ ଆପଣଙ୍କୁ କହୁଛି ଟିକେ ହେଲା କି ଦେଖିକି କହୁଛି